ହଁ ସେ ଚାର୍ଜର ଯେନ୍ ଆଣିଥିଲି ଭଲ୍ ଥିଲା ହେଲେ ମୋର ଫୋନ୍ ଚାର୍ଜ ହେବାର୍ ଲାଗି ଦୁଇରୁ ତିନି ଘଣ୍ଟା ଲାଗୁଥିଲା ଚାର୍ଜର ତା ବହୁତ ସାନ୍ ଥିଲା ହେତାର୍ ଲାଗି ମୋତେ ବହୁତ ଅସୁବିଧା ହେଉଥିଲା ସାନ୍ ତାର୍ ଥିବାରୁ ମୋର ଫୋନ୍ ଭଲ ଜାଗାରେ ଛୁଇ ନାଇଁ ପାରୁଥାଇ ଚାର୍ଜର ବହୁତ ଜଲ୍ଦି ଗରମ ହେଇଯାଉଥିଲା ହେତାର୍ ଲାଗି ଫୋନ୍ ଚାର୍ଜ ବସାଇଲା ବେଳେ ଫୋନ୍ର ବେଶୀ ଖରାପ ହେଉଥିଲା ସେ ଚାର୍ଜର ତାର୍ ବହୁତ ଖରାପ ଥିଲା ଆଉ ଜଲ୍ଦି ଛିଡ଼ି ବି ଗଲା